ସଫଳତା ବୋଲି ତ ବହୁତ୍ କିଛୁ ଚାଲୁଛେ ଲେକିନ୍ ଆଗ୍କେ ମୋର୍ ଏଏସ୍ଓ ଏଏସ୍ଓ ଇଛା ଅଛି ଆମର୍ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ଯେନ୍ଟାକି ହେଟା ମୋର ଏମ୍ ଅଛି ଏବେ ଗୋଲ୍ କି ବହୁତ ପରିଶ୍ରମ କରିକିନା ପହଁଞ୍ଚିବାର୍ ଅଛି ଆାରୁ ମାଆ ବାପା ଯେନ୍ ପରିଶ୍ରମ କରିକିନା ପଢ଼ଉଛନ୍ ମୋତେ ପରିବା ପରିବାରେ ଯେତେ ବି ଷ୍ଟ୍ରଗଲ୍ କରିକିନା କି ଆମର୍ ଛୁଆ ଆଗ୍କେ ବଢ଼ିକିନା ପଢ଼ୁ କିଛି ହଉ ସେ ନିଜେ ନିଜର୍ ଗୋଡ଼୍ରେ ଠିଆ ଯେନ୍ ଚାହୁଁଛନ୍ ସେ ତାକର୍ ଆଶା ତାକର୍ ସପନ୍ ତାକର୍ ବିଶ୍ୱାସ୍ କିଛି ମୁଇଁ ଭାଙ୍ଗବାର୍ ନାଇଁ ଚାହୁଁଛେ ସବୁକେ ନେଇ ଆଗ୍କେ ବଢ଼୍ବାର୍ ଚାହୁଁଚେ ମୋର ସପନ୍ଟା ଯେନ୍ଟା ଅଛି କିଛୁ ବନ୍ବାର୍ ମୁଇଁ ନିଜେ ନିଜର୍ ଉପରେ ନିଜର୍ ଗୋଡ଼ର୍ ଉପରେ ଠିଆଡ଼୍ ହେବାର୍ କିଛି ବନ୍ବାର୍ ମୋର ଇଛାଟା ଅଛି ମୋର ସଫଳତା ସେଟା ଆଗ୍କେ ବଢ଼ିକିନା ମୁଇଁ ସେଟା ହି ହାସଲ୍ କରିବାକୁ ଚାହୁଁଛେ ଆଉ ସେଟା ନିଶ୍ଚେ ହବା ସେଟା ମୋର୍ ଉପରେ ରହେଲା ନିଜର୍ ପରିଶ୍ରମ୍ କଠିନ୍ ପରଶ୍ରମ୍ ଉପରେ ରହିଲା ସେ ସବୁକୁ କରିକିନା ଯେତେବେଲେ ନିଜେ ମୋର୍ ମାଆ ବାପାର ତାଙ୍କର ସପନ୍ଟା ପୂରା ହେବା ତାକୁ ନିଜର୍ ଉପରେ ଗର୍ବିତ ହେବା କି ଘରେ ଯେନ୍ଟା ଚାହୁଁଥିଲେ ସେଟା ହୋଇପାର୍ଲା ଗୁଟେ ମୁଇଁ ମୋର୍ ମାଆ ବାପା ଲାଗି ଭଲ୍ ଛୁଆଟା ହୋଇପାର୍ଲି ଭଲ୍ ଝିଅଟା ହୋଇପାର୍ଲି ତ ବହୁତ୍ କିଛୁ କିଛୁ ଗୁଟେ ହେଲା ପରେ ବହୁତ୍ ଗର୍ବିତ ଲାଗ୍ବା